ହଁ ଅଛନ୍ତି ଏଇଠି ଚିକିତ୍ସା କରିବା ପାଇଁ ଡକ୍ଟର ଅଛନ୍ତି ଯେମିତି ପଶୁପକ୍ଷୀର ଯେମିତି କିଛି ଧର ଗାଈର କିଛି ହେଲେ ଡକ୍ଟର ଆସିଲେ କହନ୍ତି ଯେ ଆକୁ ଭଲ ଭାବରେ ଖାଇବା ପିଇବା ପାଇଁ ଦିଅ ଯେମିତି ପାଣି ଘାସ ଦାନା ଏସବୁ ଦିଅ ଖାଇଲେ ସେ ଶୀଘ୍ର ଭଲ ହେଇଯିବ ଆଉ ତାକୁ ଟୀକା ଦେଲେ ବି ଯେମିତି ଟୀକା ଦେଲେ ତା'ର କିଛି ଅସୁବିଧା ହବନି ସେ ଭଲ ଥିବ ଭଲ ରେ ଥିବ ଦାନା ଏସବୁ ଖାାଇଲେ କ୍ଷୀର ଦେବ ଏସବୁ ହୁଏ ତାକୁ ଯତ୍ନ କଲେ ସେ ବି ଆମକୁ କିଛି ଦେବ ତାକୁ ଯଦି ଯତ୍ନ କରିବା ନି ତାହେଲେ ଆମେ କିଛି ତା ଠୁ ପାଇବା ପାଇବା ନି ତାକୁ ଯଦି ଯତ୍ନ କରିବା ତାକୁ ଦାନା ଘାସ ଏସବୁ କୁଡ଼ା ଏସବୁ ଯଦି ତାକୁ ଖୁଆଇବି ତାହେଲେ ସେମାନେ ବି ଆମକୁ ଦେବ